ଗାଈମାନଙ୍କୁ ରୋଗ ହେଲେ ସଧାରଣତଃ ସିଏ କୁଆଡ଼େ ବୁଲନ୍ତି ନାହିଁ ଚୁପ୍ଚାପ୍ ହେଇକି ଗୋଟିଏ ସ୍ଥାନରେ ବସନ୍ତି ସିଏ ବେଶୀ ଖାଆନ୍ତି ମଧ୍ୟ ନାହିଁ ସେଥିରୁ ଜଣାପଡ଼େ କି ସିଏ ଭାରି ଅସୁସ୍ଥ ଅଛନ୍ତି ଅସୁସ୍ଥ ହେବାଦ୍ଵାରା ତା'ପରେ ଗାଈମାନଙ୍କୁ ପ୍ରାୟତଃ ଫାଟୁଆ ଭଜଭଜିଆ ଇତ୍ୟାଦି ରୋଗ ହୋଇଥାଏ ଫାଟୁଆ ରୋଗ ହେବାଦ୍ଵାରା ଗୋଟିଏ ଗାଈରୁ ଅନ୍ୟ ଗାଈକୁ ମଧ୍ୟ ବ୍ୟାପିଥାଏ ବଜବଜିଆ ରୋଗ ହେଲେ ମଧ୍ୟ ଗୋଟିଏ ଗାଈରୁ ଅନ୍ୟ ଗାଈମାନଙ୍କୁ ବ୍ୟାପିଥାଏ ଏହାଦ୍ୱାରା ସମ୍ପୂର୍ଣ୍ଣ ଗାଈ ମା' ଯେତେବି ଗାଈ ଅଛନ୍ତି ସେମାନେ ସମସ୍ତଙ୍କୁ ରୋଗ ଧରିପାରେ ଏହାଫଳରେ ସିଏ ଗାଈମାନଙ୍କୁ ଗାଈମାନଙ୍କୁ ଯେମିତିକି ଗାଈମାନଙ୍କୁ ପ ଫାଟୁଆ ରୋଗ ପାଇଁକି ତାଙ୍କର ଇଞ୍ଜେକସନ୍ ଦିଆଯାଏ ଔଷଧ ଦିଆଯାଏ ଦେବାପରେ ସିଏ ଭଲ ହୁଅନ୍ତି ତା'ପରେ ଟିକା ତାଙ୍କର ନିୟମିତ ଭାବରେ ଚିକିତ୍ସା କରିବା ଟିକା ଦେବା ଇତ୍ୟାଦି କରିବା ଦ୍ୱାରା ଗାଈମାନେ ସବୁବେଳେ ସୁସ୍ଥ ରହିବେ ଗାଈମାନଙ୍କର କିଛି ବି ଅସୁସ୍ଥତା ରୋଗ ଜଣାପଡ଼ିଲେ ତାଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ଏବଂ ଗୋଟିଏ ଗାଈ କୁ ଭଲ କରିବା ପରେ ଆମେ ଅନ୍ୟମାନଙ୍କ ଗାଈ ମଧ୍ୟ ଭଲ କରିପାରିବା ସେଥିପାଇଁ ଯାହାଫଳରେକି ଯେଉଁ ରୋଗଟି ଗୋଟିଏ ଗାଈକି ହେଇଥାଏ ସେହି ଗାଈ ସେ ରୋଗଟି ଅନ୍ୟମାନଙ୍କୁ ବ୍ୟାପି ନଥାଏ